ଆମ ମୟୁରଭଞ୍ଜ ଜିଲ୍ଲାରେ ଚାଷ ପ୍ରାୟ ସମସ୍ତେ କରନ୍ତି ଆଉ ଯେଉଁମାନେ ଚାକିରୀ ବାକିରୀ କରିଛନ୍ତି କି ଅଲଗା ବେପାର ବାଣିଜ୍ୟ କରୁଛନ୍ତି ସେମାନେ କିଏ ଚାଷ ପ୍ରାୟ ଶତକଡ଼ା ନବେ ଭାଗ ଲୋକ ଚାଷ ଉପରେ ନିର୍ଭର କରନ୍ତି ତେଣୁ ଆମର ଗାଁ ଗଣ୍ଡାମାନଙ୍କରେ ଯେଉଁ ରହିଛନ୍ତି ଲୋକ ସେମାନେ ପ୍ରାୟ ସେହି ଚାଷ କ୍ଷେତ୍ରରେ ସମସ୍ତେ ବେଶୀ ସମୟ ଦିଅନ୍ତି ଯିଏ ଚାଷ କରୁଛି ସିଏ ସକାଳେ ଉଠି ପ୍ରଥମ ଯିବ ସେ ଯାଇକି ଯେଉଁ ଲୋକ କାମ କରିବାକୁ ଆସନ୍ତି ତାଙ୍କ ଘରକୁ ଯିବେ ଯାଇକି ତାଙ୍କ ସହିତ କଥାବାର୍ତ୍ତା କଲାପରେ ଯଦି ଯେଉଁମାନେ କହିବେ ଆସିବେ ଆସିକି ସେମାନେ ଚାଷ କାମରେ ଲାଗିବେ ଏବଂ ସେ ତାଙ୍କର ରହୁଛି ଆପଣଙ୍କର ସେ ଆସିବେ ଧରନ୍ତୁ ଆଠ ସାଢ଼େ ଆଠ ଭିତରେ ଆସିଲେ ଆସିବା ପରେ ଦିନ ବାରଟା ଗୋଟେ ବାଜିଗଲା ବାରଟା ଗୋଟେ ବାଜିଗଲା ପରେ ତାଙ୍କୁ ଟିକିଏ ତାଙ୍କର ଖିଆପିଆ ବ୍ୟବସ୍ଥା କରାଯାଏ ଖାଇଖୁଆକି ଟିକିଏ ସେମାନେ ଘଣ୍ଟେ ଦେଢ଼ ଘଣ୍ଟାରେ ପ୍ରାୟ ରେଷ୍ଟ୍ ନିଅନ୍ତି ରେଷ୍ଟ୍ ନେଲାପରେ ପୁଣି ସେ କାମରେ ଲାଗିଲେ ସେଇ ପାଞ୍ଚ ସାଢ଼େପାଞ୍ଚ ସୁଦ୍ଧା ପୁଣି ସେମାନେ କାମରୁ ଛୁଟି ହେଇଯାନ୍ତି କାମରୁ ଆଉ କିଛି ଲୋକ ଅଛନ୍ତି ସେମାନେ ତାଙ୍କର ଅଲଗା ଗାଁରେ ଧରନ୍ତୁ ଲୋକ ଆଭେଲେବଲ୍ ହେଲା ନାହିଁ ତେଣୁ ସେ ଜାଗାରେ କ'ଣ କରାଯାଏ ନା ଅଲଗା ଗାଁ ମାନଙ୍କରୁ ଆଣିକି ତାଙ୍କୁ ଘରେ ରଖି ତାଙ୍କୁ ତିନି ବକ୍ତ୍ ଯାକ ଖାଇବାକୁ ଦେଇ ଏବଂ ଶୋଇ ତାଙ୍କୁ ଜାଗା ଦିଆଯାଏ ଶୋଇବା ପାଇଁ ବି ସେମାନେ ରହି କାମ କରନ୍ତି ତେଣୁ ଯେଉଁମାନେ ବାହାରୁ ଆସିକି କାମ କରୁଛନ୍ତି ତାଙ୍କର ମଜୁରୀଟା ଟିକିଏ ଅଧିକ ଥାଏ ସେମାନେ ପ୍ରାୟ ତିନିଶରୁ ସାଢ଼େ ତିନିଶ ଟଙ୍କା ମଜୁରୀ ନିଅନ୍ତି ଆଉ ଯେଉଁମାନେ ଆମର ଗାଁରୁ ଡାକିକି କାମ କରାଯାଏ ତାଙ୍କର ମଜୁରୀ ରେଟ୍ ବର୍ତ୍ତମାନ ଆଜ୍ଞା ରହୁଛି ଦୁଇଶହ ତା'ପରେ ଗଲା ଆପଣଙ୍କର ଏଇଟା ହେଲା ହାଜିରା କାମ କଥା କହୁଛି ମୁଁ ଆଉ ଠିକା କାମ ସିଏ ଯାହାକୁ ଯେଉଁ ହିସାବରେ ପୋଷେଇବ ସେହି ହିସାବରେ ଦରଦାମ କରି ତାଙ୍କ ସହିତ କଥାବାର୍ତ୍ତା କରିକି କାମ କରାଯାଏ ଏହିଭଳିଆ ଆମର ମୟୂରଭଞ୍ଜର ଚାଷର ଚାଲିଛି